ଗତ ଏକ ବର୍ଷ ମଧ୍ୟରେ ଏକ ସାମ୍ପ୍ରତିକ କିମ୍ବା ସ୍ମରଣୀୟ ଘଟଣା କହିଲେ ଆମର ସାଧାରଣତଃ କରୋନା ମହାମାରୀକୁ ବୁଝାଇଥାଏ ଦୁଇହଜାର ଉଣେଇଶ ଦୁଇହଜାର କୋଡ଼ିଏ ଏକୋଇଶରେ ଯେଉଁ ପ୍ରଥମ ଲହର ଆସିଥିଲା ହୁଏତ ଯାହା କାହା ପାଖରେ କିଛି ପଇସା ଥିଲା ମୋ' ପାଖରେ କିଛି ପଇସା ଥିଲା ମୁଁ ପରିବାର ଚଳାଇଥିଲି କିନ୍ତୁ ଯେତେବେଳେ ଦ୍ଵିତୀୟ ଲହର ଆସିଲା ସେତେବେଳେ କେହି ଭାବି ନଥିଲେ ଯେ ତୃତୀୟ ଲହର ଯେ ସାଙ୍ଘାତିକ ହିସାବରେ ଆସିବ ଲୋକମାନଙ୍କ ପାଖରେ ପଇସା ପତ୍ର ନଥିଲା ଲୋକମାନେ ବହୁତ ହଇରାଣ ହୋଇଥିଲେ ତେଣୁ ସେଥିପାଇଁ ମୋର ଗୋଟିଏ ଅଭିଜ୍ଞତା ହେଉଛି ଏହି ଯେଉଁ କରୋନା ମହାମାରୀ ଏବେ ବର୍ତ୍ତମାନ ସମୟରେ ଯାହା ବି କିଛି ମୋ' ପାଖରେ ଥିଲା ସବୁ କିଛି ସମ୍ବଳ ସରିଯାଇଛି ତେଣୁ ସେଥିପାଇଁ କରୋନା ମହାମାରୀ ହେଉଛି ଗୋଟିଏ ସ୍ମରଣୀୟ ମୋ' ପାଇଁ ସବୁବେଳେ ମନେ ରହିବ ଏହି ଜିନିଷଟା ଆଉ